କିନ୍ତୁ ଘରେ ଯେତେବେଳେ ବୋଉ ମୋତେ କୁହେ ଭଜାଟା କରିଦେଲୁ ମୁଁ କେତେବେଳେ ପୋଡ଼ି ଦେଇଥିବି କେତେବେଳେ ଲୁଣିଆ କରି ଦେଇଥିବି କେତେବେଳେ ଅଲଣା କରି ଦେଇଥିବି ବୋଉ ମୋତେ ଗାଳି କରେ ଶାଶୂଘର ଗଲେ କ'ଣ କରିବୁ ମୁଁ କୁହେ ହଁ ଶାଶୁ ଘର ଗଲେ ହେଇଯିବ ମୁଁ ଏମିତି କୁହେ କିନ୍ତୁ ଏଠି ଆସିଲା ପରେ ଯେହେତୁ ମୁଁ ସ୍ୱାମୀଙ୍କ ପାଖରେ ରହୁଛି ସ୍ୱାମୀ ମୋର ରୋଷେଇ ଜାଣିନାହାଁନ୍ତି ମୋତେ ରୋଷେଇ ଆସେ କିନ୍ତୁ ପିଠାପଣା ଆସେନି ପର୍ବପର୍ବାଣି ପଡ଼ିଲେ ତ ପିଠା କରିବା ପାଇଁ ପଡ଼ିବ କିଛି ନହେଲେ ନିଜେ ଖାଇବା ପାଇଁ ତ କରିବା ପାଇଁ ପଡ଼ିବ ସେ ପିଠାପଣା ଆସେନି ପିଠାମାନେ କେବଳ ଚକୁଳି ପିଠା ଆସେ ଇଟିଲି ପିଠା ଆସେ ଆଉ ଅନ୍ୟ ପିଠା ଯେମିତି ଆରିସା କାକେରା ଭାଜିଆ ମଣ୍ଡା ଚିତଉ ଏଗୁଡ଼ା ସବୁ କିଛି ଆସେନି ଆଉ ବହୁତ କଷ୍ଟ ହଉଚି ତ ଆରିସା ଆଉ କାକରା କାହିଁକି ନା ସେ ଯେଉଁ ଜନ୍ତଣି ହୁଏ ଜନ୍ତଣିଟା ବହୁତ କଷ୍ଟ ହୁଏ ଜନ୍ତଣିରେ କେତେ ପାଣି ଦିଆ ହେବ କେତେ ସିଝିବ ସେଗୁଡ଼ାକ ଆସେନି ତାପରେ ଯଦି ବି କଷ୍ଟେମଷ୍ଟେ ସେମିତି କରିଦିଏ କାହିଁକି ନା ଏବେ ସବୁ ହେଇଗଲାଣି ୟୁଟ୍ୟୁବରୁ ଦେଖିକି କରି ହୁଏ ତା'ପରେ କିନ୍ତୁ କରିଦିଏ କିନ୍ତୁ ତା'ପରେ ଯେତେବେଳେ ମୁଁ ଚକଟା କରେ କେତେବେଳେ ପାଣିଆ ହେଇଯାଏ କେତେବେଳେ ଟାଣ ହେଇଯାଏ ଛାଣିଲା ବେଳକୁ ଯେତେବେଳେ ତେଲରେ ପକାଏ କାକରଟା ତ ଆରିସାଟା ତେଲରେ ଛଣା ହେବ ତେଲରେ ଛାଣିଲା ବେଳକୁ ତେଲଟା ଛିଟିକି ପଡ଼େ ଡର ଲାଗେ ବି କାଳେ ତେଲ ଛିଟିକି ପଡ଼ିବ କି ଆସ୍ତେ ଆସ୍ତେ ପକେଇଲେ ବି ସେ ତେଲ ଛିଟିକି ପଡ଼େ ବହୁତ କଷ୍ଟ ଲାଗେ ହୁଏନି ମୋତେ ଶିଖିବାକୁ